ମୁଁ ମୋ ଘର ଆଖପାଖରେ ସ୍ୱଚ୍ଛ ରଖିବା ପାଇଁ ବହୁତଗୁଡ଼ିଏ ଉପାୟ ଅବଲମ୍ବନ କରୁଛିି ସେଥିମଧ୍ୟରୁ ପ୍ରଥମ ହେଉଛିି ଆମ ଘର ମୁଁ ମୋ ଘରକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖୁଛି ତାପରେ ନିଜର ଲୁଗାପଟା ମଧ୍ୟ ପରିଷ୍କାର ରଖୁଛି ଯେମିତିକି ଘରର ଚାରିପଟେ ଅସନା ନହେଉ ସେଥିପାଇଁ ଗୋଟେ ଡ଼ଷ୍ଟବିିନ୍ ମଧ୍ୟ ରଖା ହୋଇଛି ତାପରେ ଘରର ଆଖପାଖରେ କେବେ ବିି ବଡ଼ ପାତ୍ରରେ ପାଣି ଜମିବାକୁ ଦେଉନି ଯଦି ପାଣି ଜମିଯିବ ତା ହେଲେ ସେଥିରୁ ମଶା ସୃଷ୍ଟି ହେବ ମଶା ସୃଷ୍ଟି ହେଲେ ମଶା ସମସ୍ତଙ୍କୁ କାମୁଡ଼ିବ ସମସ୍ତଙ୍କୁ କାମୁଡ଼ିଲା ପରେ ଜ୍ୱର ମ୍ୟାଲେରିଆ ଡ଼େଙ୍ଗୁ କେତେ କ'ଣ ହଉଛି ସେଥିପାଇଁ କେବେବି ପାଣି ଜମିବାକୁ ଦେଉନି ତାପରେ ଘରର ଆଖପାଖରେ ଘାସ ମଧ୍ୟ ବଢ଼ିବାକୁ ଦେଉନି ଯଦି ଘାସ ବଢ଼ିବ ତାହେଲେ ମଧ୍ୟ ଅପରିଷ୍କାର ଦେଖାଯାଉଛି ଆଉ ସେଥିପାଇଁ ଘାସ ବି ବଢ଼ିବାକୁ ଦେଉନି ଘାସ ବଢ଼େଇଲେ ଅପରିଷ୍କାର ଦେଖାଯାଉଛି ଅସନା ଦେଖ ଯାଉଛି ତେନୁ ଘାସକୁ ବି ସବୁବେଲେ ଉପାଡ଼ି ଦେଉଛି